ଆକାଶରୁ ମୁଇଁ ତାରା ଖସ୍ବାର୍ ବହୁତ ଥର ଦେଖିଛେ ଆଉ ତାରା ପଡ଼୍ଲା ବେଲେ ବହୁତ ଭଲ୍ ବି ଲା ଆକାଶରୁ ଉଲ୍କା ବର୍ଷା ହେବାର୍ ମୁଇଁ କେବେ ନାଇଁ ଦେଖି ଆକାଶରୁ ତାରା ଖସ୍ବାର୍ ମୁଇଁ ବହୁତ ଥର ଦେଖିଛେ ଆଉ ସେ ତାରା ଖସ୍ବାର୍ ଟା ମୋତେ ବହୁତ ଭଲ୍ ଲାଗ୍ସି ଆକାଶରୁୁ ଉଲ୍କା ବର୍ଷା ହେବା ମୁଇଁ କେବେ ନେଇଁ ଦେଖି